ଆମ ଆଖପାଖରେ ବହୁତ ଗୁଡ଼ିକ ଏ ଟି ଏମ କେନ୍ଦ୍ର ଅଛି ଯେମିତି ଏସ ବି ଆଇ ଏ ଟି ଏମ ଆଇ ସି ଆଇ ସି ଏ ଟି ଏମ ଆଇ ଡ଼ି ସି ଏ ବ୍ୟାଙ୍କ ଏ ଟି ଏମ ପଞ୍ଜାବ ନେସନାଲ ବ୍ୟାଙ୍କ ଏ ଟି ଏମ ହଁ ଆଉ ସବୁ ସମୟରେ ଅର୍ଥର ଅଭାବ ହେଲେ ଆମେ ଏଟିଏମକୁ ହିଁ ଯାଇଥାଉ କାଇଁକି ଆମ ପାଖରେ ଏ ଟି ଏମ ଅଛି ଏସବିଆଇର ତେଣୁକରି ବହୁତ ଖୁସି ଅନୁଭବ କରୁ କାଇଁ ଯେତେବେଳେ ଆମକୁ ଅର୍ଥର ଅଭାବ ହେଲେ ପାଖକୁ ଯାଇକି ଏ ଟି ଏମ ରୁ ଆମେ ଉଠାଇକି ଅର୍ଥ ଆଣିପାରୁ ଆମ ଟାଇମ ବହୁତ ବଞ୍ଚିଯାଏ କାହିଁକି ବ୍ୟାଙ୍କ ଗଲେ ବହୁତ ଲେଟ ହେଇଥାଏ ତେଣୁକରି ଆମକୁ ହଁ ଏ ଟି ଏମ ମାଧ୍ୟମରେ ବହୁତ ସୁବିଧା ମିଳୁଛି ଏବଂ ମୁଁ ମଝିରେ ମୋ ଏଟିଏମରୁ ଉଠାଇଥିଲା ଟାଇମରେ ମୋ କ୍ୟାସ ନ ବାହରିକି ମୋ ପଇସା ଟା କଟିଯାଇଥିଲା କଟିଯାଇଥିବାରୁ ମୁଁ ଗ୍ରାହକ ସେବା କେନ୍ଦ୍ରକୁ କଲ କରିକି ପଚାରିଥିଲି କ'ଣ ପାଇଁ ଏମିତି ହେଲା କିଛି ମୋ ପଇସା କିଛି ମିଳିବ କି ନାହିଁ ମତେ ଟିକେ ଡର ଲାଗୁଛି ମୁଁ କହିଲା କି ଗ୍ରାହକ ସେବା ଓ ଭଲ ସେ କଥା ହେଲେ କିଛି ହେବ ନାହିଁ ତମେ ଚବିଶି ଘଣ୍ଟା ଭିତରେ ଯାଇକି ବ୍ୟାଙ୍କ ରେ ନିଜର ରିପୋର୍ଟ କମ୍ପ୍ଲେନ ରେଜିଷ୍ଟ୍ରେସନ ଗୋଟେ ଦେଇଦିଅ ଏମିତି ଏମିତି ଏସ ବି ଆଇ ବ୍ୟାଙ୍କ ରେ ପଇସା ଉଠଉଥିଲି ଅଟୋମେଟିକ କଟିଗଲା ଆକାଉଣ୍ଟ ରୁ ପଇସା ବାହାରିଲାନି ଏମିତି କହିଲା ମତେ ଭଲ ଲାଗିଲା ଗ୍ରାହକ ଙ୍କ ସେବାକୁ ମୋତେ ଆଗେ ମଧ୍ୟ ବହୁତ୍ ସେବା ଭଲସେ ଲୋକଙ୍କୁ କଥା ହେଇକି ବୁଝାଇଛନ୍ତି ତେଣୁକରି ମୁଁ ଖୁସି ରେ ରହିଲି ଗ୍ରାହକ ସେବା ସହ କଥା ହେଇକି